ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୁହନ୍ତୁ କଣ କହୁଛନ୍ତି ଆଜ୍ଞା ଆମର ସବୁ ପ୍ରକାରର ଯେଉଁ ଯେଉଁ ସବୁ ସାର ବ୍ୟବହାର କରାଯାଉଥିଲା ସେସବୁ ବିଷୟରେ ସବୁ ବହୁତ ପ୍ରକାରର ନୂଆ ନୂଆ ସାର ଆସିଚି ଯାହା ଚାଷୀ ପାଇଁ ବହୁତ ଭଲ ପୋକ ଫୋକ ମାରିଦେବ ଆଉ ବହୁତ ପ୍ରକାର ଭଲ ମାଟି ପାଇଁ ବି ଭଲ ଗଛ ପାଇଁ ବି ଭଲ ଆଉ ଆପଣ ଟିକେ କହୁନାହାନ୍ତି ଆଉ ଆଗରୁ ଆପଣ କଣ ବ୍ୟବହାର କରୁଥିଲେ ଚାଷ ପାଇଁ ଆଜ୍ଞା ଦେଖନ୍ତୁ ବହୁତ ଗୁଡ଼ାଏ ଏମିତି ସାର ଅଛି ଯାହା ରେଟ୍ ଟିକେ ଅଧିକ ଆସିବ ଆପଣଙ୍କୁ ମୁଁ କହୁଛି ଯଦି ଆପଣ କିଣି ପାରିବେ କହିବେ ଆମର ଗୋଟିଏ ଅଛି ପୋକ ମାରିବା ପାଇଁ ଆଉ ଘାସ ଯେମିତି ଉଠିବନି ସେଇଭଳିଆ ବି କେତେଟା ସାର ଅଛି ଆଉ ସାର ଅଛି ଆମର ସବୁ ଯେଉଁ ଗଛ ଯେଉଁ ପତର କାଟି ଦିଅନ୍ତି ଆମର ଯେଉଁ ଧାନ ଗଛର ସେ ସାର ଅଛି ଆଉ ବି ଭଲ ଟିକେ ମାଟିଟାକୁ ଟିକେ ଉର୍ବର କରିବା ପାଇଁ ବି ସାର ଅଛି ଆପଣ ଯେଉଁଟା କହିବେ ମୁଁ ସେଇପ୍ରକାରର ସାର ଆପଣଙ୍କ ମାଟି ଆପଣଙ୍କର ଧାନ ଗଛରେ ଯେଉଁ ଯେମିତି ହେଉଛି ଅସୁବିଧା ସେହି ହିସାବରେ ଆପଣଙ୍କୁ ସାର ଦେବି ଆପଣଙ୍କର କଣ କେମିତି ଅସୁବିଧା ହେଉଛି ମତେ କୁହନ୍ତୁ ମୁଁ ଆପଣଙ୍କୁ ସେଇଭଳିଆ ସାର ଯୋଗେଇ ଦେବି ଆଛା ଆପଣଙ୍କର ଫସଲଟି ଅଧିକା ହେବା ପାଇଁ ଏଠି ଦୁଇ ପ୍ରକାର ସାର ମିଳୁଛି ସେଥିରୁ ଗୋଟାକର ଦାମ୍ ହେଉଛି ବୋତଲ ପିଛା ନାଇଁ ଦୁଇହଜାର ଟଙ୍କା ପଡ଼ୁଛି ଆପଣ ସେଇଥିରୁ ତିନିଟି ଲେଖାଁ ବୋତଲ ଯଦି ଦେଢ଼ କିଆରି ଫସଲରେ ପକାଉଛନ୍ତି ତାହେଲେ ସେ ଠିକ୍ ହେବ ଆପଣଙ୍କର କେତେ ଫସଲ ରହୁଛି କେତେ ଜମି ତ ପାଞ୍ଚ ଛଅ ଏକର ଜମି ପାଇଁ ଆପଣ ପାଖାପାଖି ନେଇଯାଆନ୍ତୁ ତିନି ତିନି ତିନଚଉ ବାର ବାରଟା ବୋତଲ ନେଇଯାଆନ୍ତୁ ସେଇ ଯେଉଁ ଓଷଧର ସେ ଭଲ ହବ ଆପଣଙ୍କ ଫସଲ ପାଇଁ ଆଉ ଆପଣ ପକେଇଦେବେ ଆଉ ଭଲ ହେବ ଆଉ ନେଇଯାଆନ୍ତୁ ଆଉ ଗୋଟିଏ ଅଛି ଆଉ ଗୋଟିଏ ଅଛି ଔଷଧ ଅଛି ତା ବି ନେବେ ଯଦି ଏଟା ଟିକେ କମ୍ ପଡ଼ିବ ହଜାରେ ଟଙ୍କା ଆଉ ସେଥିରୁ ଛଅଟା ଜମା ନିଅନ୍ତୁ ହଉ ହଉ ଠିକ୍ ଅଛି ମୁଁ ଆପଣଙ୍କର କମେଇକି ଯୋଗାଇଦେବି ତାହେଲେ ଆଉ ହଉ ଆପଣ ଭଲ ଫସଲ କରନ୍ତୁ ଆଉ ଆଜ୍ଞା ରହିଲି